ଆଜ୍ଞା ନମସ୍କାର ଏ ବାମନ ମାଝୀ କହୁଛେ ନୂଆପଡ଼ା ଜିଲ୍ଲାରୁ ରେଙ୍ଗାଲି

ମୋର ଘର ପାଖେ ଏଇ ଗୁଟେ ଘର ଚୋରି ହେଇଯାଇଛି ହେଲେ

ଥାନା ପ୍ରକାଶ ମିର୍ଜା ମାନେ ପ୍ରଥମ ଛଲୁ ଗଛ

ଚୋରି ବୋଲେ କାଲି ରାତି ସାଢ଼େ ବାରରୁ ଏକ ବଜେ କାଣା କାଣା ହେଟା ଚୋରି ହେଇଛେ ବୋଲେ ତାଙ୍କର ଗାଡ଼ି ଗୁଟେ ନାଇଁନ ଆଉ ଆଉ ଥିଲା ପଇସା ପଇସା ଥିଲା ସେଠି ଆଠ ହଜାର କି ନଅ ହଜାର ଟଙ୍କା ଆଉ ଏନ୍ତା ଛୁଟିଆ ଛୁଟିଆ କିଛି କାଣା କାଣା ମାନ ନେଇଯାଇଛନ୍ ଆଉ

ହଁ ହଁ